ଉତ୍ତର ଭାରତୀୟ ଦକ୍ଷିଣ ଭାରତୀୟ କିମ୍ବା ମହାଦେଶୀୟ ଖାଦ୍ୟ ଉପରେ ମୁଁ ବେଶି ମୋତେ ବେଶି ଦକ୍ଷିଣ ଭାରତୀୟ ଖାଦ୍ୟ ପସନ୍ଦ ଲାଗେ ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ବିଷୟରେ କହୁଛି ଉତ୍ତର ଭାରତୀୟ ବେଶୀ ଲୋକ ମାଂସ ଉପରେ ବିଶ୍ୱାସ କରନ୍ତି ବା ମାଂସ ଖାଆନ୍ତି ଏବଂ ସେହିଥିରେ ବେଶୀ ମସଲା ପଡ଼େ ଏବଂ ମସଲା ପାଇଁ ଲୋକମାନଙ୍କ ପାଇଁ ଦେହ ବହୁତ ଖରାପ ହୁଏ ଏବଂ କ୍ଷତିକାରକ ଅଟେ ସେଥିପାଇଁ ମୋତେ ଦକ୍ଷିଣ ଭାରତର ଖାଦ୍ୟ ମୋତେ ଭଲଲାଗେ ଏବଂ ସନ୍ତୁଳା ଖାଦ୍ୟକୁ ଭଲଲାଗେ ଏବଂ ସନ୍ତୁଳା ପାଇଁ ମଧ୍ୟ ମୁଁ ଭଲ ଭାବରେ ରୋଷେଇକରେ ଯଦ୍ଦ୍ୱାରା କି ଏଇଟା ଲୋକଙ୍କ ପାଇଁ ହିତକାରକ ଏବଂ ନିଜ ଦେହ ପାଇଁ ମଧ୍ୟ ହିତକାରକ ଏବଂ ସେଇଟା ସମସ୍ତଙ୍କୁ ମଧ୍ୟ ଭଲଲାଗେ ଆଉ ଲୋକଙ୍କୁ ରୋଷେଇ କରିକି ଦେବାପାଇଁ ମଧ୍ୟ ମୋତେ ଭଲଲାଗେ